କାଣ କରିବି ନୂଆଟେ କେ ଯେ ଭଲ୍ ଲାଗ୍ବ ସେଇଟା ସେନ୍ତା କେନ୍ ନାଇଁ ନାଇଁ ମୁଇଁ ତ ହେନ୍ତା ହିରୋ କିଏ ହିରୋ ଷୋଳଶହ ଟଙ୍କା ଏଇଟା ଫିଲ୍ମ ଭଲ ଲାଗୁଥିବା ଦେଖେ ହଁ ସନ୍ଧ୍ୟାବେଳେ କେ ଏନ୍ତାକେ ଟିକେଟ୍ ଫିକେଟ୍ ମିଳିଗଲା ମିଳିଯିବ ତ ଏଣେ କେ ହଁ ଯେ କେତେବେଳେ ବାହାରିବା ସନ୍ଧ୍ୟାବେଳେ ବାହାରିବା ଭାବୁଛେ ଯେ ରାତି କି କେତେ ବୋଲୁଛନ୍ ପଇସା ହଁ ବୁଲାବୁଲି କରିବା ମାମୁଁଘର ଯିବୁଁ ଏର୍ ଥୋଡ଼େ ତ ସେ ଦିନ ଯାଇଥିନାଁ ଯିବା ହଏ ହଏ ଏଟା ତ

ଏନ୍ତା ସବୁ ଭଲ୍ ଫିଲ୍ମଟା ଭଲ୍ ଲାଗିଲା ବୋଲେ ଭଲ୍ ଲାଗିଲା ଏନ୍ତା ଏଖାନେ ଏକ୍ସ ଆକ୍ସନ୍ ପୁରା ତ ବିଜି ଅଛନ୍ତି କି ହଁ ଯିବାଁ ହେନ୍ତା ତାହାଲେ ଯେ ଘରେ ଟିକେ କଥା ହଉ ମୁଇଁ ହେଲା କ'ଣ କରିବେ ହଏ ନା ଏବେ ତ ହଁ ଗାଡ଼ି ଛାଡ଼ିବ କେମିତ୍ ହେଁ ଗାଡ଼ି କାଢ଼ିବ କେମିତ୍ ହଁ ମୁଁ ଗୋଟେ ଗାଡ଼ି ନିଏ ହଁ ହଁ ଦେଖିମି ଯେନ୍ତା ହେଲେ ଫିଲ୍ମ ଭଲ୍ ବୋଲେ ଦେଖ୍ ତାର ରିଭ୍ୟୁ ମାନ ଦେଖିବାକୁ ପଡ଼ିବ ଏନ୍ତାରେ ଏନ୍ତା ଟ୍ରେଲର୍ କେନ୍ତା ଅଛି କହ ତ ଏକ୍ସନ୍ ଫିଲ୍ମ ବା ଏଇ ଆମ କେ ଜି ଏଫ୍ ସାଥ ଲିଙ୍କ୍ ଅଛି ବୋଲି ଲାଗୁଛିରେ କେ ଜି ଏଫ୍ ଲିଙ୍କ୍ ଅଛି ପରି ଲାଗୁଛି କି

ହେନ୍ତା କେ ବୋଲେ ଭଲ୍ ଲାଗଵ ଏନ୍ତା ହେଲେ ଡାଇରେକ୍ଟ କିନୁ ପ୍ରଶାନ୍ତ ମିଣ୍ଟୋ ହଁ ସେଇଟା ତ କେନ୍ କେନ୍ ଫିଲ୍ମନେ ଅଛେ ଇନୁ ହଁ ହଁ ସୃତି ହାସନ୍ କେ ହଁ ହେ ହିରୋଇନ୍ ଏତେ ଖାସ୍ ନାଇଁ ଲାଗେ ଯେ ଦେଖନ୍ତୁ ଦେଖୁଥାନ୍ତୁ ଫିଲ୍ମ ଦେଖିଲି ଯେ ଏତେ ଭଲ୍ ନାଇଁ ତ ବାରମ୍ୱାର ଏତେ ଖାସ୍ ଭଲ୍ ନାଇଁ ଲାଗିଲା ଦେଖନ୍ତୁ ଦୁଇ ମାସ ତଳେ ଆରୁ କାଁଟା ବୋଇଲୁ ହଁ ଆମର ରାଧେ ଶ୍ୟାମ୍ ରାଧେ ଶ୍ୟାମ୍ଠୁ ବୋଳୁଛୁଁ ଆଦିପୁରୁଷ୍କେ ଏନ୍ତା ଏକା ହଁ ସନ୍ଧ୍ୟାବେଳେ ତ ହଁ ହଁ ଥାଅ ଗାଡ଼ି କାଢ଼ିବି ତ ହଁ ହଁ